ଭାରତୀୟ ଚଳଚ୍ଚିତ୍ର ବିଷୟରେ ମୁଁ ବେଶ୍ ଭଲ ଭାବରେ ଜାଣେ ମୋତେ ବିଶେଷ କରି ନେଗେଟିଭ୍ ସିରିଏଲ୍ ଟାଇପ୍ର ଫିଲ୍ମ ବହୁତ ଭଲ ଲାଗେ ଏବଂ ସିରିଏଲ୍ ମଧ୍ୟ ଭଲ ଲାଗେ ସେଥିରେ ବହୁତ ସସ୍ପେନ୍ସ ଥାଏ ସିରିଏଲ୍ରେ କିଛି ବୁଝି ହୁଏ ନାହିଁ ମୋର ପ୍ରିୟ ଅଭିନେତା ହେଉଛି ଗୋବିନ୍ଦା ସେ ବହୁତ କମେଡ଼ି ଫିଲ୍ମ କରେ ଏବଂ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ ମୁଁ ବିଶେଷ କରି ନେଗେଟିଭ୍ ସିନେମା ଗୁଡ଼ିକ ବହୁତ ପସନ୍ଦ କରେ ମୋର ସବୁଠାରୁ ପ୍ରିୟ ଗାୟକ ହେଲେ ଅର୍ମାନ୍ ମଲ୍ଲିକ୍ ଏବଂ ଭଲ ଡାଇରେକ୍ଟର୍ ହେଲେ କରନ ଜୋହର ଏମାନଙ୍କୁ ମୁଁ ସବୁଠାରୁ ବେଶୀ ପସନ୍ଦ କରେ ଏବଂ ମତେ ସୋୟମ୍ ପାଢ଼ୀର ଗୀତ ମଧ୍ୟ ସବୁଠାରୁ ଭଲ ଲାଗେ ଏବଂ ଆମ ମୟୁରଭଞ୍ଜର ଏକ୍ଟର୍ ତଥା ଗାୟକ ପପୁ ପମ୍ପମ୍ର ଗୀତ ମଧ୍ୟ ସବୁଠାରୁ ବେଶୀ ଭଲ ଲାଗେ